ଆମେ ଟ୍ୟାପ୍ ପାନି ପାଉନାହୁଁ ଆମେ କୂଅରୁ ପାଣି ଉଠେଇକି ପିଉଛୁ ଆମକୁ ବହୁତ ମଇଲାପାନି ପିଇବାକୁ ପଡ଼ୁଛି ବହୁତ କଷ୍ଟ ମଇଲାପାନି ପିଇବା ଯୋଗୁଁ ଆମକୁ ରୋଗ ବ୍ୟାଆଦି ବହୁତ ହଉଛି ଡ଼କ୍ଟର୍ ପାଖକୁ ଯିବାକୁ ପଡ଼ୁଛି ଆମ ଟ୍ୟାପ୍ ପାଣି ମିଲିଲେ ଆମକୁ ଗଛ ଗଛ ଫଳ ବହୁତ ମଳିିଥାନ୍ତା ପନିପରିବା ବି ଲଗେଇ ପାରିଥାନ୍ତୁ ଏହେତୁ ଯେ ଆମର ପନିପରିବା ଲଗେଇଲେ ଆମ ଦୋକାନରୁ ଅନେକ ବହୁତ ରେଟ୍ରେ କିଣିବାକୁ ପଡ଼ୁଛି ସେଇସବୁ ପଡ଼ିନଥାନ୍ତା ଆମର କୂଅ ପାଣି ପାଇଁ ଆମକୁ ରୋଗ ବ୍ୟାଧି ପିଲାମାନଙ୍କୁ ସାନସାନ ପିଲାମାନଙ୍କୁ ବି ବହୁତ କଷ୍ଟ ସେଇ ପାଣିଟା ଆମେ ଉଠେଇକି ପିଉଛୁ ଆଉ ଟ୍ୟାପ୍ ପାଣିଟା ଆସିଲେ ଆମେ ସହଜରେ ପାଣିଟା ମଳିଲେ ଆମ କାମ ବି ବହୁତ ସହଜ ହୋଇଥାନ୍ତା କିମ୍ବା ଯେ ଆମର ଯେ ପାଣିଟା କୂଅରୁ ଉଠେଇକିନା ଛାଣିକି ଛାଣିକି ପିଇବାକୁ ପଡ଼ୁଛି ସେଇଟା ଆମକୁ ପଡ଼ିନଥାନ୍ତା ବହୁତ ସହଜରେ ପାଣିଟା ମିଲିଥାନ୍ତା ଆମେ ଗଛ ଗଛ ପନିପରିବା ଏଇସବୁ ଯାକ ଲଗେଇଥାନ୍ତୁ ସେଇସବୁ ବି ହେଉନି ଆଉ ଯଦି ଟ୍ୟାପ୍ ପାଣିଟା ଆସିଥାନ୍ତା ଆମର ଜୀବନ ବହୁତ ଧନ୍ୟ ହୋଇଥାନ୍ତା ଟ୍ୟାପ୍ ପାନି ଦ୍ୱାରା ପରିଷ୍କାର ପାନିଟା ବିି ଆମେ ପିଇପାରୁଥାନ୍ତୁ କୂଅରୁ ପାଣି ଉଠେଇ ଗଛ ଲଗେଇବୁ ନା ପନିପରିବା କରିବୁ ନା ପିଲାମାନଙ୍କର ଯତ୍ନ ନବୁ ନା ଠିକ୍ ଭାବରେ ରୋଷେଇ କରିବୁ ନା ପିଇବୁ ବହୁତ ଗରମ ଏଥିପାଇଁ ଆମର ଗଛ ମୂଳ ଏଇସବୁ କିଛି ନାହିଁ କୂଅରୁ ପାଣି ଉଠେଇକିନା ଆମର ନିଜର ଯତ୍ନ ହଉନି ହେଲେ ଆମର କେମିତି ଗଛ ମୂଳରେ ଦେବୁ ପିଲାମାନଙ୍କର ଯତ୍ନ ହଉନି ଟ୍ୟାପ୍ ପାଣିଟା ଆମର ନିହାତି ଦରକାର ପରିଷ୍କାର ପରିଶ୍ରମ ବି ରହି ହୁଏ ଟ୍ୟାପ୍ ପାଣି ଦ୍ୱାରା